ହ୍ୟାଲୋ ହଁ ହଁ ମୁଁ ଯେଉଁ ଆପଣଙ୍କ ବନ୍ଧୁ କହୁଥିଲି ମୁଁ କହିଲି କି ଆମର ଶାଢ଼ୀ କିଣିବାର ଥିଲା ତ ଆଉ କେଉଁ ଏରିଆରେ ଶାଢ଼ୀଟା କିଣିଲେ ଭଲ ହେବ ସମ୍ବଲପୁରରେ ଭଲ ଶାଢ଼ୀ ମିଳୁଛି ଆଉ ମାନେ ସମସ୍ତଙ୍କ ପାଇଁ ଆମ ଘରର ସମସ୍ତ ଲୋକଙ୍କ ପାଇଁ ଆଣିବାର ଥିଲା ଶାଢ଼ୀ ସବୁ ବୟସ ଲୋକଙ୍କ ପାଇଁ ଶାଢ଼ୀ ମିଳିବଟି

ଆଜ୍ଞା ଆଜ୍ଞା

ହଁ ହଁ ନା ନା ଆଉ ସେ ଯେଉଁ ପଶାପାଲି ଏସବୁ ଲୁଗା ସବୁ ମିଳିବଟି ସୂତା ଲୁଗା ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୋର ଟିକେ ବାରରୁ ପନ୍ଦର ଖଣ୍ଡ ଶାଢ଼ୀ ଆଣିବାର ଥିଲା ତ ରେଟ୍ କମାଇଲେ ଟିକେ ଭଲ ହେବ ରେଟ୍ କମାଇବେଟି

ଆଉ ସବୁ କ'ଣ ଭଲ ଅଛି ସମ୍ବଲପୁରରେ ମୁଁ ଏଇ ଦୁଇ ତିନଦିନ ପରେ ବାହାରି ଯିବି ସେଇଠି ଦୁଇ ତିନିଦିନ ଖଣ୍ଡେ ବୁଲାବୁଲି କରିକି ଶାଢ଼ୀ କିଣାକିଣି କରି କରିବା ଆମେ ଆଉ ହଁ ଆଉ ସବୁ କ'ଣ ବିକା ହେଉଛି

ଆଉ ତା' ତାସହିତ ସବୁ ଭଲ ଭଲ ବ୍ଲାଉଜ୍ ପିସ୍ ରହୁଛି ତ ହଁ ହଁ ହଁ ନାଇଁ ନାଇଁ ମୁଁ ଟିକେ ଏତେ ଦୂର ଯିବି ଯେତେବେଳେ ଟିକେ ଭଲ ଶାଢ଼ୀ ନ ଆଣିଲେ ପୁଣି ମନଦୁଃଖ ହେବନା ସେଥିପାଇଁ କା ମୁଁ ପଚାରୁଥିଲି ସବୁଠୁ ଭଲ କେଉଁଠି ମିଳୁଛି

ହଁ ହଁ ମୁଁ ଯାହେଲେ ବାରରୁ ପନ୍ଦର ଖଣ୍ଡ ଖଣ୍ଡେ ଆଣିବି ମାନେ ଟିକେ ରେଟ୍ କମ୍ କଲେ ଭଲ ହେବ ଆଉ

ହଁ ହଁ ଆଜ୍ଞା କାରଣ ଆମେ ଯାହାକୁ ପିନ୍ଧିବା ବୟସ୍କ ଲୋକ ତ ସେଇଆକୁ ପିନ୍ଧିବେନି ତାଙ୍କ ପାଇଁ ପୁଣି ଅଲଗା ଦରକାର ହଁ ହଁ ଆଜ୍ଞା ହଉ ହଉ ତା'ହେଲେ ମୁଁ ଦୁଇ ତିନିଦିନ ପରେ ମୁଁ ଦୁଇ ତିନିଦିନ ପରେ ପହଞ୍ଚିବି ଆପଣଙ୍କୁ ଫୋନ୍ କରିବି ଏହି ନମ୍ବରରେ ଆଉ ହଉ ରହୁଛି